ପୌରପାଳିକା ବା ପଞ୍ଚାୟତର ମୁଖ୍ୟ କାର୍ଯ୍ୟଗୁଡ଼ିକ ହେଲା ରାସ୍ତାଘାଟ ନିର୍ମାଣ ସ୍କୁଲ ମରାମତି ହସ୍ପିଟାଲ ପଞ୍ଚାୟତମାନଙ୍କରେ ହସ୍ପିଟାଲ କରିବା ଇଲେକ୍ଟ୍ରି ଗ୍ରାମାଞ୍ଚଳକୁ ଠିକ ଭାବେ ଆସିପାରୁଛି ନା ନାହିଁ ତାହା ତଦାରଖ କରିବା ସେହି କାର୍ଯ୍ୟ ସେମାନେ କଲେ ଇଲେକ୍ଟ୍ରି ଗାଁକୁ ଆସିଲେ ଗାଁ ଲୋକମାନେ ଉପକାର ପାଇବେ ସ୍କୁଲ ମରାମତି କଲେ ପିଲାମାନଙ୍କର ଶିକ୍ଷାରେ ଉନ୍ନତି ହେବ ରାସ୍ତାଘାଟ ନିର୍ମାଣ କଲେ ଗମନାଗମନର ସୁବିଧା ହୋଇପାରିବ ଏହି ସବୁ କାମ ଡାକ୍ତରଖାନାରେ ପିଲାମାନେ ଛୋଟ ଛୋଟ ପିଲାମାନେ ଚିକତ୍ସା ହେଲେ ଦୂର ବାଟକୁ ଯିବାକୁ ପଡିବନାହିଁ ପଞ୍ଚାୟତମାନଙ୍କରେ ଗୋଟିଏ ଗୋଟିଏ ମେଡ଼ିକାଲ ହେଲେ ଲୋକ ସେଥିରେ ଉପକାର ପାଇବେ